ଗାଈ ଗୋରୁ ଓଡ଼ିଶାରେ ଲୋକମାନେ ପାଳନ କରୁଛନ୍ତି କିନ୍ତୁ ଗାଈ ଗୋରୁ ଦର ବଢ଼ି ବଢ଼ିଲେ ବଢ଼ି ଲାଗିଛି ଗାଈ ଚରାଇବାକୁ ଗଲେ ବର୍ଷା ହେଲେ ଘଡ଼ ଘଡ଼ି ମାରି ମରିଯାଉଛନ୍ତି ଗାଈ ଗାଈର କ୍ଷୀର ମଧ୍ୟ ଲୋକମାନଙ୍କର ବଳିଯାଉଛି ଘରେ ଯଦି ସରକାର କ୍ଷୀର ଲୋକମାନଙ୍କ ଠାରୁ ଠିକ୍ ପଇସାରେ କିଣିକି ନେବ ତାହେଲେ ଲୋକେ ଗାଈ ରଖିବେ ଗାଈ ପାଳି ସରକାର କରିବା ଦରକାର ଲୋକ ଲୋକମାନଙ୍କୁ କମ୍ ପଇସାରେ ଗାଈ ଲୋକ ଦେବା ଦରକାର ଆହୁରି ଯଦି ସରକାର ପଶୁପାଳନ ପାଇଁ କିଛି ପଦକ୍ଷେପ ସୁବିଧା ଯୋଗାଇ ଦେବେ ଲୋକେ ପଶୁପାଳନ କରିବେ